ଓଡ଼ିଆ ଭାଷା ଆମର୍ ଏ ଓଡ଼ିଶାରେ ଲୁପ୍ତ ହେଉଛି କାରଣ ଓଡ଼ିଆ ଭାଷାକେ କେହି ଧ୍ୟାନ୍ ନାହିଁ ଦେବା ସବେ ହିନ୍ଦୀ ଇଂଲିଶ୍ ଇ ସବୁକେ ଦେଖୁଛନ୍ ଓଡ଼ିଆ ଭାଷାକେ କିଏ ଧ୍ୟାନ୍ ନାହିଁ ଦେବାର ଦ୍ଵାରା କିଏ ଓଡ଼ିଆ ଭଲ କରି କ୍ଲିୟର୍ ଭାବେ ବି କହିନା ପାରବା ଏହା କେନ୍ ସିରିଏଲ୍ ବି ଟିଭିରେ ଦେଖିଲେ ଖାଲି ହିନ୍ଦୀଟା ଦେଖୁଛ ମାଡ଼୍ରାସିଟା ଦେଖୁଛନ୍ ଇଂଲିଶ୍ଟା ଦେଖୁଛନ୍ ଇସବୁଟା ମାନେ ଦେଖୁଛନ୍ କିଏ ଓଡ଼ିଆ ସିରିଏଲ୍ଟା ଦେଖସୁ କି ଓଡ଼ିଆ ଭାଷା ଆମେ ଭଲ କରି କହିପାରମୁ କି ପଢ଼ିପାରମୁ ଇସବୁକେ ଧ୍ୟାନ୍ ନାହିଁ ଦେବା ଦ୍ଵାରା ଆଯକା ଓଡ଼ିଆ ଓଡ଼ିଶାରେ ଓଡ଼ିଆ ଭାଷାଟା ଲୁପ୍ତ ହେଇଯାଉଛି ତେଣୁ କରି କେନ୍ତା କରି ଆମେ ଓଡ଼ିଆ ଭାଷାରେ ଆଗକେ ବଢ଼ମା ଆମର ଏ ଓଡ଼ିଆଟା ଆଗକେ ବଢ଼ବା ଆମେ କେନ୍ତି କିରି କ୍ଲିୟର୍ କହିପାରମା ଛୁଆମାନେ କେନ୍ତି କିରି ପଢ଼ିପାରବେ ଛୁଆମାନଙ୍କୁ ଆଜିକାଲି ଇଂଲିଶ୍ ମିଡ଼ିୟମ୍ରେ ଦେଉଛନ୍ ଇଂଲିଶ୍ ମିଡ଼ିୟମ୍ରେ ଦେବାର୍ ଦ୍ୱାରା ଛୁଆମାନେ ଖାଲି ହିନ୍ଦୀ ଇଂଲିଶ୍ ପଢ଼ୁଛନ୍ ଓଡ଼ିଆ କାଣା ଯେ ଏମାନେ ଜାଣି ନାହିଁ ପାରବା ସେନ ଆମରି ଗଭର୍ନମେଣ୍ଟ ସ୍କୁଲରେ ଦେଲେ ସେମାନେ ଓଡ଼ିଆ ହିନ୍ଦୀ ଇଂଲିଶ୍ ଇସବୁ ଜାଣିପାରୁଛନ୍ ତେଣୁ କରି ସେ ଛୁଆମାନେ ନା ପଢ଼ିପାରବାର୍ ଦ୍ଵାରା ଇ ଓଡ଼ିଶାର ଓଡ଼ିଶାରେ ଓଡ଼ିଆର ଲୁପ୍ତ ହେଇଯାଉଛି ଆଉ ଛୁଆମାନେ ଆଗକେ ବଢ଼ିନାପାରବାର୍ ଇ ଓଡ଼ିଆର